ହଁ ଶ୍ରୀପଦୀ ହଁ ତୋର ଯେଉଁ ସପିଙ୍ଗ ମଲ୍ରୁୁ ଗୋଟେ ଜିନ୍ସଟେ କିଣିଥିଲି ଯେ ମାନେ ସେଇଟା ଚିରା ଫଟା ମୋତେ ପଡ଼ିଗଲା କିଛି ଭଲ ପଡ଼ିଲାନି ତୁ ଅଧିକ ପଇସା ନେଇଗଲି ଗୋଟେ ସାଙ୍ଗ ହିସାବରେ ଆଉ କେଉଁ ଦୋକାନକୁ ମୁଁ ଗଲିନି କିନ୍ତୁ ତୋ ତୋର ସପିଙ୍ଗ ମଲ୍ ହିଁ ଗଲି କିନ୍ତୁ ସେଇ ସପିଙ୍ଗ ମଲ୍ରେ କିଛି ଭଲ ଭଲ ସବୁ ଦେଖାଯାଉଥିଲା କିନ୍ତୁ ଆସିଲା ପରେ ମାନେ ଚିରା ଫଟା ବାହାରିଲା କଲର୍ ଫେଡ଼୍ ମାନେ ବାହାରିଲା ତ କ'ଣ ଏମିତି କିଛି ମୁଁ ଜାଣିଥିଲି ମୁଁ ସେ ବାହାଘରୁ ଗୋଟେ ଗଲି ଯେ ମାନେ ଗୋଟେ ଲଜ୍ଜା ମୋତେ ଭଲ ଲାଗିଲାନି କିଛି ନଁ ବୁଝିଲେ ଭଲ ଜିନିଷ ତୁ ରଖିଛି ବୋଲି କହିଲୁ ମୋତେ ନହେଲେ କହିଥାନ୍ତୁ ନହେଲେ ନାଇଁ ଏଇଟା ଭଲ ନାହିଁ କ'ଣ କାରଣ ସାଙ୍ଗ ହିସାବରେ ମୁଁ ଇଏ କଲି ନା ଆଉ ସେଇଟା ଏକା ହେଉଛି ଜିନିଷ ତୁ ଏମିତି କରିବା କଥା କି ମୋତେ ଠିକ୍ ଜିନିଷ କରିବା କଥା ନା ଠିକ ଜିନିଷ କହିଲେ ମୁଁ ଠିକ୍ ଜିନିଷ କେମିତି ମୁଁ କିଣିବି ଅନ୍ୟ ଦୋକାନ ନହେଲେ ଯାଇଥାନ୍ତି କି କ'ଣ ତୋର ସାମାନ ଟିକେ ମାନେ ଖରାପ ପଡ଼ୁଛି ଆଉ ନେକ୍ସଟ୍ ଟାଇମ୍ କି ଆସିବେ କି ମୁଁ ଯଦି କହିବି ପିଲାଙ୍କୁ ଏ ସେଠି ଭଲ ନାହିଁ ଏ ନାହିଁ ସେଏ ନାହିଁ ବୋଇଲେ ସେମାନେ ସବୁ କହିବେ ନା ଖରାପ ବୋଇଲେ ପୁରା ତ ସେଥିପାଇଁ କହିଲି ମୁଁ କହୁଥିଲି ଯେ ଟିକେ ଭଲ ଜିନିଷ ଟିକେ ରଖେ ବୁଝିବାନା ଯେ ଭଲ ଜିନିଷ ରଖିଲେ ଭଲ ମାନେ ଟିକେ ଇଏ ହବ ସେଥିପାଇଁ କହୁଥିଲେ ଯେ ଭଲ ଜିନିଷ ରଖେ ସବୁଠୁ ମାନେ ରଖେ